ପଶୁ ଉତ୍ପାଦ ଗୁଡିକ ପ୍ରକ୍ରିୟାକରଣର କିଛି ସାଧାରଣ ପଦ୍ଧତି ରହିଛି ସେଗୁଡ଼ିକ ହେଉଛି ଆମେ ପ୍ରଥମେ ପଶୁକୁ ଗୋଟେ ଜାଗାରୁ କିଣିକି ଆଣିଥାଉ କିଣା କିଣିକି ଆଣିସାରିବା ପରେ ପଶୁମାନଙ୍କର ଉପଯୁକ୍ତ ଲାଳନ ପାଳନ ଓ ଯତ୍ନ ନିଆ ଯାଇଥାଏ ବିଭିନ୍ନ ପ୍ରକାର ଖାଦ୍ୟ ଯେମିତିକି ଚୋକଡ଼ ଦାନା ତାପରେ ଘାସ ସେମାନଙ୍କ ପାଇଁ ଉପଯୁକ୍ତ ଘର ଏସବୁ ଆମେ ତାଙ୍କୁ ଯୋଗାଇ ଦେଇଥାଉ ପରେ ସେମାନଙ୍କ ସେମାନେ ଖାଦ୍ୟ ସେମାନେ ଆମ ଲାଭ ଉପଯୋଗୀ ହୋଇସାରିବା ପରେ ସେମାନଙ୍କୁ ବିନା ବିନା କ୍ଳେଶରେ ଉପଯୁକ୍ତ ଉପଯୁକ୍ତ ଟଙ୍କାରେ ଅର୍ଥ ବିନିମୟରେ ସେମାନଙ୍କୁ ବିକ୍ରି କରିଦିଆଯାଏ ନିଜର ଲାଭ ପାଇଁ